ପ୍ରକୃତି ସମ୍ପଦ ଆମ ରହିଚାଲରେ ଭରପୁର ଅଛି ଏଇ ବାଲି ଅଛି ବାଲି କି ଆମେ ଆଣି ଇଟା ତିଆରି କରୁ ସେ ଇଟା ଘର ତିଆରି ହୁଏ

ପେପର୍ ତିଆରି ହୁଏ ଆମେ ନେଇକି ପେପର୍ ଜାଗାରେ ଛାଡ଼ୁ ଏମିତି ଆମର ଏଇ ନୀଳଗିରି ଗଛ ମଧ୍ୟ ଅଛି ସେଟା ପେପର୍ ତିଆରି ହୁଏ ଗଛକୁ ବଢ଼ାଉ ବଜାରକୁ ନଉଁ ସେନେ ବି ବାହାରି ତା'ପରେ କୋଇଲା ଖଣି ଅଛି କୋଇଲା ତିଆରି ହେଉଛି କୋଇଲା ମଧ୍ୟ ଆମ ଅଞ୍ଚଳରେ ଅଛି ଏମିତି ଅନେକ ଜିନିଷ ଆମର ଏରିଆରେ ବହୁତ ଅଛି ଯାହାକୁ ଆମେ ଯାହାକୁ ଆମେ ଖୁସିରେ ରହୁଛୁ ଏ ଅଞ୍ଚଳର ବାସୀ ଆମକୁ କେତେ ଯେ ସମ୍ପଦ ଅଛି ଏ ପାଣି ଅଛି ନଦୀରୁ ପାଣିକୁ ଆଣି ଫିଲଟର୍ କରୁ ଫିଲଟର୍ କରୁ ଆମେ ବୋତଲରେ ଭରିକି ବଜାରରେ ଆମେ ବିକ୍ରି କରୁ ସେନେ ବି ଆମର ଇନକମ୍ ହେଉଛି ଏମିତି ଆଉ ଯେତେ ସମ୍ପଦ ଅଛି ଭରପୁର ଅଛି ଏଇ ଆମର ଅଞ୍ଚଳରେ ଏ ଯାହାକୁ ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଇପାରେ